ମୋର ଦଶରୁ ଦଶଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା ମନେ ଅଛି ଯଥା ଏଗାରଶହ ଅନେଶ୍ଵତ ପନ୍ଦରଶହ ନବେ ଦୁଇ ହଜାର କୋଡ଼ିଏ ଚାରିଶହ ବାଉନ ପାଞ୍ଚଶହ ପଚାଶ